ଆମ ଗାଁରେ ଆମର ସରସ୍ୱତୀ ଠାକୁର ଗଣେଶ ଠାକୁର କିମ୍ୱା ଖୁଦୁରୁକୁଣୀ ଯେଉଁ ଭାଲୁକୁଣୀ ଠାକୁର ଏ ସବୁ ମୂର୍ତ୍ତି ବିଶ୍ୱକର୍ମା ହେଲା ସେସବୁ ଠାକୁର ଆମେ ମୂର୍ତ୍ତି ନିଜେ ତିଆରି କରୁ ଆମେ ସେ ଯେଉଁ ମିସ୍ତ୍ରୀ ଆସନ୍ତି ମିଶି ମିସ୍ତ୍ରୀଙ୍କ ସାଙ୍ଗରେ ମିଶାଇ ସଜାଇ କି କାମ କଲେ ଆମକୁ ଟିକେ ଭଲ ଲାଗେ ଠାକୁରଙ୍କ କାମ କଲେ ଆଉ ଆମ ସହିତ ଆମ ସାଙ୍ଗରେ ବି ଆହୁରି ଅନ୍ୟ ଲୋକ ଆସିକି କାମ ଦାମ କରନ୍ତି ସବୁ ଠାକୁର କରିବାରୁ ଆମେ ଟିକେ ଖୁସି ପାଉ ଆଉ